ହଁ ଆରେ ସୁଷମା କେମିତି ଅଛୁ ଆରେ ମୁଁ ତ ଭଲ ଅଛି ମୁଁ ତୋତେ ବି ଜଷ୍ଟ୍ ଫୋନ୍ କରିଥାନ୍ତି ଆଉ ତୁ ସବୁ ଛୁଟି ତମ ପିଲାମାନଙ୍କର ତ ହେବଣି ହଁ ଆମ ପିଲାମାନଙ୍କର ତ ଛୁଟି ହେବ ସେଇ ଦୀପାବଳିରେ ଆଉ ଆଉ କ'ଣ ହଁ ଚାଲୁନ ଆରେ ହଁରେ ମୋର ଭାରି ଇଚ୍ଛା ଡଙ୍ଗାରେ ଟିକିଏ ମୁଁ କେବେ ବସନ୍ତି ଧାମରାରେ ଡଙ୍ଗା ଅଛି ହେ ମାଆରେ ଏଡ଼େ ବଢ଼ିଆ ଜାଗା ସେ ଧାମରାରେ ଅଛି ହଁ ଶୁଣୁ ମୁଁ ତ କଥା ହେଇଯାଉଚି ଆଜି ଘରେ ଆଉ ତମ ଘରେ ସବୁ କିଏ କିଏ ଯିବେ ତୁ ଜାଣିଛୁ ହଁ ହଁ ଶୁଣୁ ଆମମାନେ ମୋ ଶାଶୂ ଯିବେ ହେଲା ଆଉ ମୁଁ ଯିବି ମୋ ସ୍ୱାମୀ ଆଉ ଆମ ପିଲାଛୁଆ ହେଲା ଆମେ ଯିବା ଏତିକି ଆଉ

ହଁ ଆଉ ଶୁଣୁ ଆଉ ତୁ କ'ଣ କ'ଣ ନେଇଥିବୁ ଖାଇବା ଜିନିଷ କ'ଣ କ'ଣ ନେବୁ ପିଠା ଫିଟା ନା ପୁରୀ ତିଆରି କରିକି ନେଇଯିବା ହଁ ହଁ ହଁ ଶୁଣୁ ତୁ ପୁରୀ ଫୁରୀ ନେଇଯା ମୁଁ ଭାବୁଛି ମୁଁ ସବୁ ସ୍ନାକ୍ସ୍ ଜିନିଷ ନେଇଯିବି କୁରୁକୁରି ବିସ୍କୁଟ୍ ଲେଜ୍ ମାଜା ଫ୍ରୁଟି ଏ ସବୁ ଜିନିଷ ମୁଁ ନେଇଯିବି ହେଲା ଆଉ ଗୋଟେ ମଜା କରିବା ଆଉ ବୁଝୁଛୁ ଆମେ ବୋଲେରୋରେ ଯିବା ନା କାରରେ ଯିବା ହଁ ହଁ ବୋଲେରୋରେ ଯିବା ଭାରି ହେଲା ବୁଝୁଛୁ ଆଉ ତୁ ହଉ ତା' ହେଲେ ଶୁଣୁ ତୁ ଟିକିଏ ପଚାରିଦେ ତମ ଘରେ ଘରେ ପଚାରିକି ମୋତେ କହିବୁ ପୁରା ଡେଟ୍ କେତେବେଳେ ଯିବା ସମୟଟା ବି ଟିକିଏ କହିଲୁ ଦେବୁ ହେଲା ହଉ ତା'ହେଲେ ହଉ ହଉ ରଖ ସୁଷମା ହଉ ହଉ